ହଁ ହଁ ଆପଣ କପଡ଼ା ଷ୍ଟୋରର ମାଲିକ କହୁଥିଲେ କି ଆଜ୍ଞା ହଁ ଏଇ ବେଙ୍ଗଲୋର ସୁରଟ ନୁ କେନ୍ତା ରେଟ୍ ଅଛି ଆଉ ଓଡ଼ିଶାରେ କେନ୍ତା ରେଟ୍ ଅଛି ଆଜ୍ଞା

ହଁ ହଁ କଷ୍ଟମର

ଆଉ ଯଦି ଆମେ ଯଦି ହଁ ଆଜ୍ଞା ଯଦି ଆମେ ଯଦି ହେନୁ ବେଙ୍ଗଲୋର ବେଙ୍ଗଲୋର ଯଦି ଆଣମୁ ଓଡ଼ିଶାାନୁ କେନ୍ ରେଟରେ ଆମକେ ବିକଲେ ପୋଷାବା ଆଜ୍ଞା ହଁ ହଁ ଡିସକାଉଣ୍ଟ କରଦେବେ ବୋଇଲେ ନେଇ ପାରବେ କଷ୍ଟମର ମାନେ ବି

ହଁ ନାଇଁ ଆଜ୍ଞା କ୍ୱାଲିଟି ଜିନିଷ୍ ଟିକେ ନା ଆଣମା ବଲେ ଆଜ୍କାଲି ମଡ଼େଲ ଯୁଗ୍ ହେଲାନ ଜାଣିଛ ହଁ ମଡ଼େଲ ଯୁଗ୍ ହେଲାନୁ ବଲେ ଯେନ୍ତା କଲେ ବି ଟିକେ ପିଲାମାନେ ଦେଖବ ଲେଡ଼ିଜ ବି ହେବେ ପିଲାମାନେ ବି ଆଇବେ ଜେଣ୍ଟ୍ସ ବି ଆଇବେ ସବେ ଆଇବେ ଯେ ନୂଆ ନୂଆ କପଡ଼ା ଟିକେ ଭେରାଇଟିର ହଁ ହଁ

ହଁ କା ହଁ ତ ନେକ୍ସଟ ଟାଇମ୍ ଫେର କହେବେ କି ସେ ଆଜ୍ଞା ଭଲ କପଡ଼ା ଦେଇଦେଲେ ସେ ଦେଖନ କୁ ଯଉଁ ବୋଲି ସେ ପାଞ୍ଚ ଲୋକ ତା ସାଙ୍ଗ ସାଥିକ ବି କହିପାର୍ବା ସେ ହଁ ହଁ ତ ଆଜ୍ଞା ହେଟା କହୁଥିଲି ମୁଇଁ ଯେନ୍ତା ଭଲ୍ କପଡ଼ା ଦେବେ କିନି ଆପଣ ଯେନ୍ତା ଭଲ କପଡ଼ା ଦେବେ କିନି ସେନ୍ତା ପସ୍ତଉଥିବେ କଷ୍ଟମରମାନେ ହୁଁ ଆଉ ଡବଲ ସରପ ବି ତ ଆମେ ଭାବୁଥିବେ କି ହଁ ଡବଲ ସର ବି ଆପଣ ଭାବୁଥିବେ କି ସେମାନେ ଯିଏ ନେଇଥିବେ ବି କପଡ଼ା ମାନେଁନା ସେ ଆଜ୍ଞା ଭଲ ଦେନ୍ ତାଙ୍କର୍ ପାଖକେ ଯିବୁ ବୋଲବେ ହଁ ବାକି କହୁଥିଲି କି ଆଜ୍ଞା ହଁ ବାକି ବି କହୁଥିଲି କଥା କେକଇ ଯେ ହେନି ଯଦି ଆଲମା ବଲା ବି ହେନି ରେଟ୍ କେନ୍ତା ପଡ଼ିଯିବ ଆ ଓଡ଼ିଶାର କେନ୍ତା ରେଟ୍ ପଡ଼ିଯିବ ଆଜ୍ଞା

ହଁ ହଁ ହଁ ହେଟା ତ ସବୁ ଟେକ୍ସ ମାନେ ଲାଗ୍ବା ନା ଏଚସି ଏଚସି ଧରିଆ ଯଉଚ ହଁ

ହଁ ହଁ ତା ମନ ପସନ୍ଦ ଗୁଟେ ଚୁ ଆସିଲେ ଜାଇଁ ଆମର୍ ଭୁନୁସ୍ୱର ମାଗ ଦେଖ ଭଲ କପଡ଼ା ଗୁଟେ ପଲେଇସଲା ନାଇ ସେଟା ଆର୍ ଘିଣିବାର୍ ଗୁଟେ ମତେ ମନ ଲାଗଗଲା ସେଟା କି ଯେନ୍ତା କରି ହେଲେ ଘିନ୍ମି ହଁ କପଡ଼ା ଯଦି ଭଲ୍ ଭାରଲା ବଲେ ପଇସାକେ ଦେଖିଲେ କାଣା ହଁ ହଁ ହଁ ହଁ କାହା କୁ ତ ଭଲ କପଡ଼ା ବାହାରଲା ମୁଇଁ ଫେର୍ ଯାଇଁସି ବଲବା ହଁ ହେଟା ପଜରୁଥିଲି ଆଜ୍ଞା ଆପଣଙ୍କୁ ହଁ ହଁ ହଁ ହଁ ଠିକ୍ ଅଛି ଆଜ୍ଞା ଆପଣ ଧନ୍ୟବାଦ